ରବୀନ୍ଦ୍ର ଭବନ ଯାହାକି ଭୁବନେଶ୍ୱରଠାରେ ଅବସ୍ଥିତ ଏହି ଭବନରେ ପ୍ରତ୍ୟେକ ଲୋକ ବହୁ ଲୋକ ଆସନ୍ତି ଏବଂ ଏଠାରେ ନୃତ୍ୟ ପରିବେଷଣ କରନ୍ତି ଏବଂ ଏହି ପରିବେଷଣକୁ ଦେଖିବାକୁ ଅଣେକ ଅନେକ ଲୋକ ଆସିଥାନ୍ତି ଏହି ପରିବେଷଣରେ ବିଭିନ୍ନ କଳାକାର ଯୋଗ ଦେଇଥାନ୍ତି ଯଥାକି ସଙ୍ଗୀତ ଏବଂ ନୃତ୍ୟ ଯାହା ଯେଉଁ କଳାରେ ଯାହାର ଅଧିକ ଜ୍ଞାନ ବା କୌଶଳ ଥାଏ ସେ ସେଇ କଳା ଦେଖାଇଥାଏ ଏବଂ ଏହି ଭବନରେ ଆସ ଆଖପାଖରୁ ଅନେକ ଲୋକ ଏକତ୍ରିତ ହୋଇ ଏହି କଳାକୁ ଦେଖିବାକୁ ଆସନ୍ତି